ଆମର ଚାଷ କରିବା ପାଇଁ ତ ଯାହା ବି ଦରକାର ଖତ ଖତ ଆଣିବାକୁ ଆମର ଗାଈ ଛେଳି ଏବଂ ଅନ୍ୟ ପଶୁମାନଙ୍କ ଗୋବରକୁ ବ୍ୟବହାର କରିବାକୁ ପଡ଼ିଥାଏ ଆଉ ସାର ବି ଦେବାକୁ ପଡ଼ିଥାଏ ଯେଉଁଭଳିଆ ଆମେ କିଛି ବି ଚାଷ ବି କରୁ ତ ପଶୁମାନଙ୍କର ଗୋବର ବ୍ୟବହାର ଯଦି ନକଲେ ଚାଷ ମଧ୍ୟ କିଛି ବି ଠିକ ହୁଏନି ସେଥିପାଇଁ ଆମେ ଅତ୍ୟଧିକ ପଶୁମାନଙ୍କୁ ମାନେ ଗାଈ ଛେଳି ଏମାନଙ୍କୁ ଘରେ ରଖିକି ତାଙ୍କର ଲାଳନ ପାଳନ କରିକି ଯେଉଁଭଳି ଭାବରେ ତାଙ୍କର ଗୋବର ଆଣିକି ଆମେମାନେ କୃଷି କ୍ଷେତ୍ରରେ ଲଗାଇପାରିବା